ହଁ ଆଜ୍ଞା ଆମେ ବହୁତ ଗୁଡ଼ିଏ ଗୋବର ଗ୍ୟାସ ପ୍ଳାଣ୍ଟ ବି ଦେଖିଛୁ ଏବଂ ଲୋକମାନଙ୍କର ଗୋବର ଗ୍ୟାସ କରିଥିବାର ବି ଦେଖିଛୁ ଏହା ଲୋକଙ୍କୁ ଜାଳେଣି ହିସାବରେ ସାହାଯ୍ୟ କରେ ଦେଖନ୍ତୁ ବର୍ତ୍ତମାନ ଗାଈଠୁ ଗୋବର ଆସିଲା କି ଗୋରୁଠୁ ଗୋବର ଆସିଲା ମଇଁସି ହଉ ଯେକୌଣସି ଗୋରୁ ହେଉ ଆସିଲା ଆସିବା ଦ୍ୱାରା ତାକୁ କ'ଣ କଲୁ ନା ଆମେ ତାକୁ କମ୍ପୋଷ୍ଟ କଲେ ତାର ଗୋଟିଏ ଛୋଟ କୁଣ୍ଡିଆ ଭଳିଆ ଅଛି ସେଠି ଆମେ ତା କମ୍ପୋଷ୍ଟ ପକେଇଲେ ପକେଇବା ଦ୍ୱାରା ସିଏ ଆସ୍ତେ ଆସ୍ତେ ତାର ପ୍ଳାଣ୍ଟ ଭିତରୁ ତାର ଯେଉଁ ଅଛି ଚାମ୍ବର ବନାହେଇଛି ତା ଭିତରକୁ ଗଲା ଯିବା ଦ୍ୱାରା ତା ଦ୍ୱାରା ଗ୍ୟାସ ସେଠୁ ଜୈବିକ ଗ୍ୟାସ ଉତ୍ପନ୍ନ ହେଲା ଏହା ଏହା ଦ୍ୱାରା ଲୋକଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟ ଖାଲି ଜାଳେଣୀ ଗୋଟେ ରୋଷେଇ ନୁହେଁ ଧରନ୍ତୁ ଆମର ଆଜି ଗୋଟେ କୌଣସି ବଡ଼ ଫଙ୍କସନ ହେଲା ରୋଷେଇରେ ସାହାଯ୍ୟ କଲା ଏବଂ ସେଇ ଯେଉଁ ଜଳିଗଲା ପରେ ତାର ଯେଉଁ ଖଦରା ଅଂଶ ରହିଲା ତାକୁ ଆମେ କମ୍ପୋଷ୍ଟ ହିସାବରେ ବି ବ୍ୟବହାର କଲୁ ଏବଂ ତାକୁ ଜମିରେ ପକେଇବା ଦ୍ୱାରା ଜମିରେ ଅଧିକ ଫସଲ ବି ଉତ୍ପାଦନ କରିପାରିଲୁ ଏହା ଦ୍ୱାରା ଜମିଟି ନଷ୍ଟ ହବାର ନାହିଁ କାରଣ ତ ଆଜିକା ଇଏରେ ବାହାର ସାର ପକେଇ ବ୍ୟବହାର କରିବା ଦ୍ୱାରା ଆମର ଜିନିଷ ବହୁତ ନଷ୍ଟ ହେଉଛି ଖରାପ ହେଉଛି ତେଣୁ ଗୋବରର ଗ୍ୟାସ ପ୍ଳାଣ୍ଟ ଏହା ଦେହ ପାଇଁ ଅତ୍ୟନ୍ତ ହିତକର ଏବଂ ଆପଣ ଦେଖନ୍ତୁ କୃତ୍ରିମ ପ୍ଲାଣ୍ଟ ହେବା ଦ୍ୱାରା ଲୋକଙ୍କୁ ରୋଗ ବୈରାଗ ବହୁତ ବଢ଼ିଯାଉଛି କିନ୍ତ ଜୈବିକ ଜାଳେଣୀରେ କୌଣସି ପ୍ରକାର ରୋଗ ବୈରାଗ ବଢ଼େ ନାହିଁ ତା ଦ୍ୱାରା ଲୋକ ସୁସ୍ଥ ଏବଂ ସବଳ ରୁହନ୍ତି